ଆମ ଓଡ଼ିଶାରେ ବହୁତ ପ୍ରକାରର ଫାର୍ମ ଅଛି ଯେମିତି କୁକୁଡ଼ା ଫାର୍ମ ଅଛି ସେମିତି ବହୁତ ପ୍ରକାରର ଫାର୍ମ ରହିଅଛି ଯେଉଁଥିରୁ ଲୋକ ନିଜର ଜୀବିକା ଅର୍ଜନ କରନ୍ତି ଆଉ ଗୋଟେ ଫାର୍ମ ଥିଲେ ହିଁ ଲୋକ ସେଥିରୁ ମୌଳିକ ବୃତ୍ତି ପାଇପାରୁଛନ୍ତି ଆଉ ଏହାଦ୍ୱାରା ଲୋକେ ବହୁତ ସୁବିଧାରେ ଗୋଟେ ଜିନିଷ ପାଇପାରୁଛନ୍ତି ଏବଂ ଅର୍ଥନୀତିର ମଧ୍ୟ ଡେଭଲପମେଣ୍ଟ ହେଇପାରୁଛିି ଲୋକେ ମାନେ ବହୁତ ଦୂରକୁ ନଯାଇ ମଧ୍ୟ ଘର ପାଖାପାଖି ଫାର୍ମଠୁ ଜିନିଷ ପାଇପାରନ୍ତି ଏହାଦ୍ୱାରା ନିଜର ଅର୍ଥ ସମୟ ସବୁକିିଛି ସେଭ୍ ହୋଇଥାଏ ଆଉ ଏହା ଆମର ଅର୍ଥନୀତିକୁ ସୁଦୃଢ଼ କରେ

ନିଜର କର୍ମ ବି ଆପଣଙ୍କର ସମୟ ଅନୁସାରେ ବି ବହୁତ ଜଲ୍ଦି ପାଇପାରୁଛନ୍ତି ଏବଂ ଏହା ଆମର ସମସ୍ତଙ୍କୁ ହେଲ୍ପିଂ ବି କରିଥାଏ